ଆମର କୋରାପୁଟ ଜିଲ୍ଲାରେ ସ୍ଥାନୀୟ ହାଉସିଂର ସୁବିଧା ଅଛି ଇନ୍ଷ୍ଟାଣ୍ଟ ହଉସ୍ ପବ୍ଲିକ୍ ପବ୍ଲିକ୍ ହାଉସିଂ ମିଳେ ହାଉସ୍ରେ ବହୁତ କିଛି ସୁବିଧା ରହେ ଟି ଭି ଖଟ ଫ୍ରିଜ୍ ଏ ସି ଏସବୁ ପବ୍ଲିକ୍ ହାଉସିଂରେ ମିଳେ ଟାଉନ୍ରେ ବି ଟାଉନ୍ରେ ବି ଅଛି ଆମର କୋରାପୁଟ ଜିଲ୍ଲାରେ ଏପାଇ ସବୁ ସୁବିଧା ରହିଛି କୋରାପୁଟ ଜାଗା ଏତେ ଭଲ ଜାଗା ଯେ ବହୁତ ଦୂର ଗାଁର ଲୋକମାନେ ବି ଆସିକି ପବ୍ଲିକ୍ ହାଉସିଂ କରି ରହିଥାନ୍ତି ରହିିବାକୁ ଭଲ ଲାଗେ ସୁବିଧା ଲାଟିିନ୍ ବାଥରୁମ୍ ସବୁ ରହିଥାଏ ସେଥିପାଇଁ ପବ୍ଲିକ୍ ହାଉସିଂରେ ରହିବା ପାଇଁ ଭଲ ପସନ୍ଦ କରନ୍ତି